ମୋର ପ୍ରିୟ ବାଇକ ହେଉଛି ବୁଲେଟ ଆଉ ବୁଲେଟ ଚଲାଇବା ପାଇଁ ମୋର ବହୁତ ସ୍ୱପ୍ନ ଅଛି ଆଉ ବର୍ତ୍ତମାନ ମୋ ପାଖରେ ଗୋଟିଏ ସ୍ପ୍ଲେଣ୍ଡର ପ୍ଲୁସ ଅଛି ଆଉ ଆଗକୁ ମୁଁ ବୁଲେଟ କିଣିବି ବୋଲି ଇଚ୍ଛା ରଖିଛି ଆଉ ଭାବିଛି ଆଉ ସେହି ବାଇକଟି ମୋ ପାଇଁ ଆରାମଦାୟକ ହେବ